ବିଜ୍ଞାନ ଯାହାକୁ ଆମେ ନିତିଦିନର ସବୁବେଳେ ବ୍ୟବହାର କରୁ ଏହା ଏହାକୁ ନେଇ ସ୍କୁଲରେ ଏକ ପ୍ରୋଜେକ୍ଟ ଆମେ ତିଆରି କରିଥିଲୁ ଯେଉଁଟା ଯାହାକି ଥିଲା ବର୍ଷାଜଳ ପ୍ରକଳ୍ପ ଏହା ଆମେ ମୁଁ ଏଥିରେ ପ୍ରୋଜେକ୍ଟ କରିଥିଲି ଯେ ବର୍ଷା ଯେତେବେଳେ ହୁଏ ଆମେ ଚାହିଁଲେ ଘର ଛାତ ଉପରେ ଏକ ହାରବେ ଏକ ସ୍ପେଶିଆଲ୍ ଯେଗା ଜାଗା କରି ବର୍ଷା ଜଳକୁ ସରଂକ୍ଷଣ କରିପାରିବା ଯାହାକୁ ପରେ ପାଇପ୍ସ ମାଧ୍ୟମରେ ଓ ମଟର ସାହାଯ୍ୟରେ ଆଣି ତଳେ କରିଥିବା ଚାଷଭୂମିରେ ବା ଗଛ ଲଗାଇଥି ଗଛଗୁଡ଼ିକୁ ପାଣି ଦେଇ ସେମାନଙ୍କୁ ଜୀବନ ବଞ୍ଚାଇପାରିବା ଏହା ଥିଲା ବର୍ଷାଜଳ ପ୍ରକଳ୍ପ ଉପରେ ଏବଂ କଲେଜରେ ଏକ କରାଯାଇଥିଲା କି କିପରି ଆମେ ଇଲେକଟ୍ରିକ୍ ମିଟର୍ ଇଲେକଟ୍ରି ଭେଇକଲ୍ ବ୍ୟବହାର କରି କରିଲେ ବାୟୁମଣ୍ଡଳ ପ୍ରଦୁଷିତ ନ ହୋଇ ଗାଡ଼ି ଗୁଡ଼ିକ ଆମେ ବ୍ୟବହାର କରିପାରିବା ଆଜିକାଲି ଯେଉଁ ପେଟ୍ରୋଲ୍ ଚାଳିତ ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ଯାନ ଗୁଡ଼ିକ ବ୍ୟବହାର ହେଉଛି ତାହା କିପରି ଆମ ବାୟୁମଣ୍ଡଳକୁ ଦୂଷିତ କରୁଛି ଏବଂ ଇଲେକଟ୍ରିକ୍ ଗାଡ଼ି ୟୁଜ୍ କରିବା ବେଳେ କିପରି ତାହା ଲାଭଦାୟକ ତାହା ହିଁ ଆମ ଏକ ପ୍ରୋଜେକ୍ଟ ଥିଲା